ଯେତେବେଳେ ବର୍ଷା ଦିନ ଆସେ ସେତେବେଳେ ଆମେ ସେତେବେଳେ ଆମେ ବିଲରେ ଯାଇ ତାକୁ ଳଙ୍ଗଳ ସାହାଯ୍ୟରେ ବିଲକୁ ଏତା କରିଥାଉ ତା'ପରେ ଆମେ ସେ ବିଲରେ ଧାନ ପକାଇ ଥାଉ ଯେତେବେଳେ ଧାନ ବଡ଼ ବଡ଼ ହୁଏ ତା ସେତେବେଳେ ଆମେ ସେ ଧାନକୁ ହାତରେ ଉପୁଡ଼ାଇ ଗୋଟେ ଗୋଟେ ଗୋଟେ ଗୋଟେ କରି ସବୁ ବୁଲେ ସବୁବେଳେ ରଖିଥାଉ ଓ ତାକୁ ସାଫିସେଣ୍ଟରେ ପାଣି ଦେଇଥାଉ ପାଣି ଦେଇ ସାରିଲା ପରେ ଦୁଇ ତିନି ମାସ ପରେ ଧାନ ଧାନ ହୋଇଥାଏ ଆଉ ଧାନକୁ କାଟି କାଟୁ ଓ କାଟି ସାରିବା ପରେ ତାକୁ ଆମେ ଗାଡ଼ିରେ ପକାଇ ତାକୁ ମିଲଂ କରୁ ମିଲିଂ କରିସାରିଲା ସେ ଠିକ ଧାନ ବାହାରି ଥାଏ ଓ ଗହମ ମଧ୍ୟ ସେଇ ପ୍ରକାର ହୋଇଥାଏ ଗହମ ଆମେ ଲଗାଇ ତାକୁ ଆମେ ଯେତେବେଳେ ଚୁରି ଥାଉ ସେଥିରୁ ଅଟା ହୋଇଥାଏ ଓ ନଡ଼ିଆ ନଡ଼ିଆ ଆମ ଜାଗାରେ ହୁଏ ନାହିଁ ନଡ଼ିଆ ବହୁତ ବଡ଼ ବଡ଼ ଗଛ ଲମ୍ବା ଲମ୍ବା ଗଛ ହୋଇଥାଏ ଯେତିକି ଲୁଣି ଜାଗାରେ ନଡ଼ିଆ ହୋଇଥାଏ ନଡ଼ିଆ ହୋଇଥାଏ ଓ ହଳଦୀ ହଳଦୀ ଆମେ ମାଟି ତଳ ହୋଇଥାଏ ଓ ଓ ସବୁଠାରୁ ଆମର ଖାଇବା ହେଲା ଧାନ ଓ ଗହମ ଆମେ ଅଧିକାଂଶ ଧାନ ଓ ଗହମ ଏତା କରିଥାଉ ଆମେ ତିି ସବୁଠାରୁ ଓ ଗହମ ଓ ବିରି ମଧ୍ୟ ଆମେ ଉତ୍ପାଦନ କରିଥାଉ ବିରି ମଧ୍ୟ ଆମେ ସେଇ ପ୍ରକାର ଯେତେବେଳେ ଖରାଦିନ ଆସେ ଯେତେବେଳେ ଆମେ ସେଠାରେ ଗାଡ଼ି ସାହାଯ୍ୟରେ ଏତା କରି ତାକୁ ଆମେ ରୋଇ ରୋଇ ସାରିଲା ପରେ ଆମେ ତାକୁ ମୁଗ ପକାଇ ଥାଉ ମୁଗ ପକାଇ ସାରିଲା ପରେ ଏଠି ଯେତେବେଳେ ଗଛ ବାହାରେ ଆମେ ସେ ଗଛକୁ ଆଣି ସେ ଗଛକୁ ବାଡ଼େଇ ଆମେ ମୁଗ ଉତ୍ପାଦନ କରିଥାଉ